ହଏ ଆମେ ଏମିତି କୋରୋନା ବିଷୟରେ କହିବା ଆମେ କରୋନା ଟାଇମ୍ରେ ଅନ୍ଲାଇନ୍ରେ ବହୁତ୍ ସହଯୋଗ୍ ଦଉଥିଲେ ଯେ କିି ଆମେ ସ୍କୁଲ୍କୁ କଲେଜ୍ ଆଉ ସ୍କୁଲ୍କୁ ଆମେ ଜେନ୍ତିକି ପଢ଼ି ନାଇ ଯାଇ ପାରୁଥେଇ ଅନ୍ଲାଇନ୍ର ବହୁତ୍ ସୁବିଧା ଦଉଥିଲେ ଅନ୍ଲାଇନ୍ର ପାଠ ପଢ଼ିକି ବହୁତ୍ ପରୀକ୍ଷା ଏକ୍ଜାମ୍ ପତର୍ ଯାଇଚି କୋଭିଡ଼୍ ଟାଇମ୍ରେ ବହୁତ୍ ରୋଗର କରୋନା ଭ୍ୟାକ୍ସିନ୍ ନେଉଥିଲେ ବହୁତ୍ ଅନ୍ଲାଇନ୍ରେ ବହୁତ୍ ସୁବିଧା ମିଲୁ ତାଙ୍କୁ ପାଠ ପଢ଼ିବା ପଢ଼ି ପଢ଼ିବାକୁ ବହୁତ ଅନ୍ଲାଇନ୍ ସୁବିଧା ଦଉଥିଲା ଯିଏକି ଆମେ ଯେନ୍ତାକି ସ୍କୁଲ୍ରେ ଆଗ ପଢ଼ୁଥିଲୁଁ ସେତେବେଲେ ମହାମାରୀ ଟାଇମ୍ରେ କି ସ୍କୁଲ୍ କଲେଜ୍ ସବୁ ବନ୍ଦ୍ ଥିଲା ଅନ୍ଲାଇନ୍ରେ ଆମେ କିଛି କିଛି ଜାନିକିରି କିଛି ପାଠ ପଢ଼ୁଥିଲୁ କିଛି ଶିକ୍ଷକ ବି କିଛି ଶିକ୍ଷକ ଥିଲେ ଆମେ ସେଟା ଟାଇମ୍ରେ ପଢ଼ୁଥିଲୁ ଅନ୍ଲାଇନ୍ରେ ହଉଥିଲା ପାଠ ତାହା ତାକିରି ଆମେ ଅନ୍ଲାଇନ୍ରେ ପଢ଼ିକି କିଛି କିଛି ଜାଣ୍ଲୁ ଆମେ ସବୁ ମହାମାରୀରେ ସବୁ ଅଫିସ୍ ସ୍କୁଲ୍ ସବୁ ଛୁଟି ହେଲା ଅଫିସ୍ ପତର୍ ସବୁ ଛୁଟି ହେଲା ସେଥି ଟାଇମ୍ରେ ଅନ୍ଲାଇନ୍ରେ ଛୁଆମାନ୍କୁ ଗୁଟେ ବାହାରିଲା ଅନ୍ଲାଇନ୍ ପାଠ ପଢ଼୍ଲୁ ବହୁତ୍ ସେଥିରୁ କିଛି କିଛି ଉପକାରରେ ଜାନ୍ଲୁ ସେହେତୁ ଆମେ ମହାମାରୀ ଟୀକାପଦ ଇଟା ସେଟା କୋରୁନା ଡେଗି ଯାଉଥିଲା ଯାହାକି ଆମେ ଡେଗିକିରି ମୃତ୍ୟୁ ବରଣ କରୁଥିଲେ ବହୁତ୍ ବହୁତ୍ ବହୁତ୍ ଅଧିକା ଅଧିକା ଲୋକମାନେ ମୃତ୍ୟୁବରଣ କରୁଥିଲେ ଯେନ୍ତା ଟୀକା ନେଇକିରି କରୋନା ଟାଇମ୍ରେ ବହୁତ୍ ମରୁଥିଲେ ଯେନ୍ଟାକି ଘରୁ ବାହାରିବାର୍ ଇମ୍ପସିିବୁଲ୍ ଥିଲା ଘରୁ ଭିତ୍ରେ ରହିକିରି ଅନ୍ଲାଇନ୍ କରକିରି କିଛି ପାଠ ପଢ଼ିବା ଅନ୍ଲାଇନ୍ ହେ କିଛି ପାଠ ପଢ଼ିକରି କେନ୍ତି ଘରୁ ନାଇଁ ବାହାରି କେନ୍ତି ପାଠ ପଢ଼ିକି ଏକ୍ଜାମ୍ ପତର୍ ସବୁ ଦେଇଚନ୍ ଯେ କି ଅନ୍ଲାଇନ୍ ଟାଇମ୍ରେ ସେଟା ଆଉ କିଛି କିଛି ବ୍ୟବସ୍ଥା କରାଇଥିଲା ଅନ୍ଲାଇନ୍ ଯିଏ କିି ସବୁ ଅନ୍ଲାଇନ୍ କରିକି କିଛି କିଛି ଜାନିକିରି ଅନ୍ଲାଇନ୍ରେ କରିଥିଲେ ଯେନ୍ଟାକି ପାଠ ପଢ଼ିକି ବହୁତ ପରୀକ୍ଷା ଏକ୍ଜାମ୍ ପତର୍ ଦିଚନ୍ ସେଟା କିଛି ଅନ୍ଲାଇନ୍ ପଢ଼ିକିରି ବହୁତ୍ ସହଯୋଗ ମିଲୁଥାଏ ଅନ୍ଲାଇନ୍ ଯେନ୍ତା ଭାରତ୍ ସରକାର୍ ବନ୍ଦ୍ କରିଥିଲା କଲେଜ୍ କୁଲି ସବୁ ବନ୍ଦ୍ କରି କରି ଏମିତି ଅନ୍ଲାଇନ୍ରେ ପାଠ ପଢ଼ି କେମିତି ଏକ୍ଜାମ୍ ଦେଇକିରି କେନ୍ତି ବହୁତ୍ ଏକ୍ଜାମ୍ ପଢ଼ିକିରି ଦେଇକିରି କେନ୍ତି ଅନ୍ଲାଇନ୍ଟେ ଆମେ ବହୁତ୍ ସହଯୋଗ୍ କରିଥିଲୁ